ଶଶୀ ମୁଁ କହୁଥିଲି କି ଯେ ମୁଁ ଗୋଟିଏ ସପ୍ତାହ ପାଇଁ ଗୋଟିଏ ବାହାର ଜାଗାକୁ ଯିବି ଆଉ ତୁମେ ତ ଆମ ଘରେ ବହୁତ ଦିନ ହେଲା କାମ କଲଣି ସିଏ ମିଟିଙ୍ଗର ଗୋଟିଏ ଅଫିସିଆଲ ମିଟିଙ୍ଗରେ କାମ ଥିଲା ଗୋଟିଏ ସପ୍ତାହ ପାଇଁ ବାହାରକୁ ଯିବି ମୁଁ କହୁଥିଲି କି ଆପଣ ତ ଏତେଦିନ ହେଲା ଆମ ଘରେ କାମ କରୁଛନ୍ତି ଆଉ ମୁଁ ଏଇ ଗୋଟିଏ ସପ୍ତାହ ବାହାରେ ରହିବି ନା ତ ବାପାମା'ଙ୍କର ଟିକିଏ ଧ୍ୟାନ ନେଇଥାନ୍ତ ଶୁଣ ଶୁଣ ଶଶୀ ଦେଖ ତୁମେ ବହୁତ ଦିନ ହେଲା ରହିଲଣି ଏଇଠି କାମ କଲଣି ତୁମେ ବାପା ମା'ଙ୍କୁ ବି ବହୁତ ଭଲସେ ଜାଣିଛ ତୁମ ଛଡ଼ା ତାଙ୍କର ଭଲସେ ଆଉ ଯତ୍ନ ବି କେହି ନେଇପାରିବେନି ସେଥିପାଇଁ ମୁଁ ତୁମକୁ କହୁଛି ଭଲସେ ଯତ୍ନ ଟିକିଏ ନେବ ଗୋଟିଏ ସପ୍ତାହ ପାଇଁ ତାପରେ ତ ମୁଁ ପଳେଇ ଆସିବିନା ଗୋଟିଏ ସପ୍ତାହ ପାଇଁ ଭଲସେ ଯତ୍ନ ନେଉଥିବ ଖାଇବା ପିଇବାର ଧ୍ୟାନ ରଖୁଥିବ ମୁଁ ବୁଝୁଛି ଦେଖ ଜମାରୁ ସାତ ଦିନର କଥା ମୁଁ ପଳେଇଆସିବି ହେଲେ ସେତିକି ଦିନ ଯଦି ଭଲସେ ଯତ୍ନ ନେବ ବାପା ମା'ଙ୍କର ମୁଁ ବହୁତ ଖୁସି ହେବି ତୁମ ଛଡ଼ା ଏଇଠି ଆଉ କାହାକୁ ଡାକିଲେ ବି ସେ ବି ଏତେ ଭଲସେ ତାଙ୍କର ଯତ୍ନ ନେଇ ପାରିବେନାହିଁ ସେଥିପାଇଁ ମୁଁ ତୁମକୁ ହିଁ କହୁଛି ମୋ ବାପା ମା'ଙ୍କୁ ମୁଁ ବୁଝେଇଦେବି କି କିଛି କହିବେନି ତୁମକୁ ଆଉ ତୁମଛଡ଼ା ମୋତେ ଲାଗୁଛି ଆଉ କେହି ଭଲସେ ଯତ୍ନ ନେଇ ପାରିବେନାହିଁ ସେଥିପାଇଁ ମୁଁ ତୁମକୁ କହୁଛି ଟିକିଏ ଆସିବ କାଲି ଆଉ